ମୁଁ ଖୋଲା ପାତ୍ର ବ୍ୟବହାର କରେ ପ୍ରେସରକୁକର୍ ବ୍ୟବହାର କରେ ନାହିଁ କଢ଼େଇ କିମ୍ବା ଡେକ୍ଚି ମାଧ୍ୟମରେ ଆମେ ଖାଦ୍ୟକୁ ରାନ୍ଧି ଥାଉ ଆଉ ସେ ଖାଦ୍ୟ ପ୍ରେସରକୁକର୍ ଖାଦ୍ୟ ଅଲଗା ପ୍ରକାର ରୁଚିକର ହୁଏ ଅଲଗା ପ୍ରକାର ଟେଷ୍ଟ ଆସେ ଏଣୁ ଯେଉଁ ପ୍ରେସରକୁକର୍ ଖାଦ୍ୟ ଗୁଡ଼ାକ ତରଳି ଯାଇଥାଏ ସେ ଖାଦ୍ୟ ଖାଇବାକୁ ଆମକୁ ଭଲ ଲାଗେ ନାହିଁ ଏଣୁ ଖୋଲା ପାତ୍ର ଖାଇବା ପାଇଁ ଆମେ ପସନ୍ଦ କରୁ